ମୋତେ ଲେଖିବା ପାଇଁ ବହୁତ ଭଲ ଲାଗେ ମୁଁ କିଛି ଲେଖିବା ପାଇଁ ଚାହୁଁଛି କି ଦେଶ ବିଷୟରେ କିଛି ଲେଖିବା ପାଇଁ ଚାହୁଁଛି ଦେଶରେ ବିଭିନ୍ନ ପ୍ରକାର କାମ ହେଉଛି ସୁ ସୁବିଧା ଅସୁବିଧା ସବୁ ସମସ୍ୟା ସବୁ କିଛି ହେଉଛି କିଛି ଲେଖିବା ପାଇଁ ଚାହୁଁଛି କି ଦେଶ ବିଷୟରେ ରାଜନୀତି ବିଷୟରେ ମନ୍ତ୍ରୀମାନଙ୍କ କଥା କିଛି ଲେଖିବା ପାଇଁ ଚାହୁଁଛି ସେମାନଙ୍କ ବିଷୟରେ କିଛି ସେମାନେ କେମିତି କାମ କରୁଛନ୍ତି କେମିତି ରାଜନୀତିକ କରୁଛନ୍ତି କେମତି ସୁବିଧା ଅସୁବିଧାରେ ସେମାନେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି କି ପହଞ୍ଚୁନାହାନ୍ତି କିଛି ସାହାଯ୍ୟ କରୁଛନ୍ତି କି କରୁନାହାନ୍ତି ସେଇ ବିଷୟରେ ମୁଁ ଲେଖିବା ପାଇଁ ଚାହୁଁଛି ସେମାନେ କେମତି କାମ କରୁଛନ୍ତି ଏ ଦେଶ ପାଇଁ ଭଲ କାମ କରୁଛନ୍ତି କି କରୁନାହାନ୍ତି ସେମାନଙ୍କ ବିଷୟରେ କିଛି ଭଲ କାମ ଲେଖିବା ପାଇଁ ଚାହୁଁଛି କି ସେମାନଙ୍କର ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା କେମିତି ସେମାନେ କରୁଛନ୍ତି ସେମାନେ ଲୋକମାନଙ୍କ ପାଖକୁ ଠିକ୍ ସମୟରେ ସେବା ସହାୟତା ଯୋଗାଇ ଦେଉଛନ୍ତି କି ନାହିଁ ସେଇ ଶିକ୍ଷା କ୍ଷେତ୍ରରେ ସେମାନେ କେମିତି କାମ କରୁଛନ୍ତି ସେଇ ବିଷୟରେ କିଛି ଲେଖିବା ପାଇଁ ଚାହୁଁଛି କିନ୍ତୁ କି ଅସୁବିଧା ହେବ କେମିତି ପରେ କ'ଣ କିଛି ପ୍ରୋବ୍ଲେମ୍ କି ଅସୁବିଧା ହେବ ହେବ ସେଇ ବିଷୟରେ ମୁଁ ମୋତେ ଭାବି ଡର ଲାଗୁଛି ରାଜନୈତିକ ଚାପ ପଡ଼ିବ ନହେଲେ ମୁଁ ଅସୁବିଧାର ସମ୍ମୁଖୀନ ହେବି ଏଇ ବିଷୟରେ ଭାବିକି ମୋତେ କିଛି ଲେଖିବା ପାଇଁ ଇଚ୍ଛା ହେଉଛି ଆଉ କିଛି ଲେଖିବା ପାଇଁ ଇଚ୍ଛା ହେଉନି